ହଁ ହ୍ୟାଲୋ ଓଲାର କ୍ୟାବ୍ ଡ୍ରାଇଭର୍ କହୁଛନ୍ତି କି ଏ ଆମକୁ ଗୋଟେ ପର୍ଯ୍ୟଟନସ୍ଥଳୀକୁ ଯିବାକୁ ଅଛି ଫୁଲିଝରଣକୁ ତ ଆପଣ କିଲୋମିଟର୍କୁ କେତେ ନେଉଛନ୍ତି ଏ ଆମେ ପାଞ୍ଚଜଣ ଅଛୁ ଆଉ ଫୁଲିଝରଣକୁ ଗୋଟେ କିଲୋମିଟର୍ କେତେ ନେଉଛନ୍ତି ସେହି ହିସାବରେ ଆପଣ ଆମକୁ କହିଦିଅନ୍ ଯେ ଆମେ ଆପଣଙ୍କୁ ସେ କିଲୋମିଟର୍ ହିସାବରେ ପଇସା ଦେବୁ ତା' ସହିତ ଯିବାଟା ଆଉ ଫେରିବାଟା ଦେଖି ପଇସା ଆପଣ କହିଦିଅନ୍ ତ ସେ ହିସାବରେ ପଇସା ଦେବୁ ଆପଣ କେବେ ଫ୍ରି ହେବେ ଯେନ ଯଦି ନ ଫ୍ରି ହେବେ ଆମୁ ତ ଫ୍ରି ହେବେ ସେ ଦିନ ଆମକୁ କହିବେ ଆମକୁ ତ ପାଞ୍ଚ ତାରିଖ ଭିତରେ ହି ଯିବାର ଅଛି ତ ଆପଣ ଯେବେ ଫ୍ରି ପାଞ୍ଚ ତାରିଖ ଭିତରେ ଯେବେ ଫ୍ରି ହେଇପାରିବେ ତ ସେବେ ଆମ ଆମକୁ ଟିକିଏ ଇନ ଇନଫର୍ମ୍ କରିଦେବେ ସେଇ ହିସାବରେ ଆମେ ରେଡ଼ି ହେବୁ ଆଉ ଆପଣଙ୍କୁ କହିବୁ ଓ ଆପଣ ଟିକିଏ ଭଲସେ ବୁଝିକି ପଇସା ଆମକୁ କହିବେ